ଭାରତରେ ତ କେତେ ଗୁଡ଼ିଏ ଧାର୍ମିକ ସ୍ଥଳ ଅଛି ଯେମିତିକି ବର୍ତ୍ତମାନ ଯେଉଁ ଅଯୋଧ୍ୟାରେ ତିଆରି ହେଇଛି ରାମ ମନ୍ଦିର ଏ ଦୁଇ ମାସ ତଳେ ଜାନୁଆରୀ ବାଇଶି ତାରିଖ ଦିନ ଯେଉଁ ରାମ ମନ୍ଦିର ପ୍ରତିଷ୍ଠା ହେଇଥିଲା ସେଦିନ ସେଦିନ ବି ଦେଶ ଭାରତର ଲୋକମାନେ କେତେ ଧୁମଧାମରେ ସବୁ ପାଳନ କରିଥିଲେ ଦୀପ ଜାଳି ଥିଲେ ଭଜନ କୀର୍ତ୍ତନ କରିଥିଲେ ଗାଁ ଗାଁ ବୁଲି କୀର୍ତ୍ତନ କରୁଥିଲେ ରାମ ମନ୍ଦିର ପ୍ରତିଷ୍ଠା ଦିନ ସେଇଠି ତ କେତେ ସୁନ୍ଦର ତିଆରି କରିଥିଲେ ଯେ ଆମ ଓଡ଼ିଶାରେ ମଧ୍ୟ ସେମିତି ଅଛି ପୁରୀ କୋଣାର୍କ ମନ୍ଦିର ବର୍ଷକୁ ଥରେ ରଥଯାତ୍ରା ହେଉଛି ଏମିତି କେତେ ଧାର୍ମିକ ସ୍ଥଳ ହେଉଛି